ଆମର ରୋଷେଇ ଘରେ ଥିବା ବୈଦ୍ୟୁତିକ ଉପକରଣ ଗୁଡ଼ିକ ହେଲା ମିକ୍ସଚର୍ ମେସିନ୍ ଗ୍ରାଇଣ୍ଡର୍ ଗ୍ୟାସ୍ ସିଲିଣ୍ଡର୍ ଓଭେନ୍ ଇତ୍ୟାଦି ସବୁ ରହିଛି ବୈଦ୍ୟୁତିକ ଉପକରଣ ରହିଛି ପୁରୁଣା ଦିନରେ ଗ୍ରୀନ୍ ଆଗରେ ଗ୍ରାଇଣ୍ଡର୍ ନଥିଲା ଆଗରେ ପଥରରେ ବଟାହେଉଥିଲା ଆଉ ଏବେ ଗ୍ରାଇଣ୍ଡର୍ ଆସିଲା ଆଗରେ ବହୁତ କଷ୍ଟ ହେଉଥିଲା ଆଉ ଏବେ ଦୁଇ ମିନିଟ୍ରେ ଗ୍ରାଇଣ୍ଡର୍ରେ ହେଇଯାଉଛି ଆଉ ଆଗରେ ଚୁଲ୍ହିରେ ବହୁତ ଧୂଆଁ ହେଇକି ରୋଗ ସୃଷ୍ଟି କରୁଥିଲେ ଏବେ ଗ୍ୟାସ୍ ସିଲିଣ୍ଡର୍ ହେଇଯାଇଛି ଆମର କୌଣସି ଅସୁବିଧା ହେଉନାହିଁ ଆମେ ଆମେ ବହୁତ ଆଗରେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି ହେଉଥିଲୁ ଓ ଏବେ ଆମର ସୁବିଧା ହେଇଯାଇଛି ଆଗରେ ମହିଳାମାନଙ୍କର ବହୁତ କଷ୍ଟ ହେଉଥିଲା ଆଉ ଏବେ ସୁବିଧା ହେଉଛି ଗ୍ରାଇଣ୍ଡର୍ ଗ୍ୟାସ୍ ସିଲିଣ୍ଡର୍ ମିକ୍ସଚର୍ ଓ ମିକ୍ସଚର୍ ମେସିନ୍ ଓଭେନ୍ ଆସିକିନା ବହୁତ ସୁବିଧା ମିଳିଛି ଆମେ ଏବେ ବହୁତ ସୁବିଧା ଆମର ବହୁତ ସୁବିଧା ମିଳିପାରିଛି ସରକାରଙ୍କ ଦ୍ୱାରା ଏବେ ଆମେ ବହୁତ ଶାନ୍ତିରେ ରହିଅଛୁ ବୈଦ୍ୟୁତିକ ଉପକରଣ ଦ୍ୱାରା